ହଁ ମାମିନା ଆରେ ହରିଶଙ୍କର ଆଡ଼କୁ ଯିବା କି ବୁଲି ହଁ ତୋ ଘରର ଫ୍ୟାମିଲିକୁ ତୁ କହ ମୁଁ ମୋର ଘରର ଫ୍ୟାମିଲିକୁ କହିବି ସାଙ୍ଗ ହେଇକି ମୋ ମା ବାପା ଭାଇ ଭଉଣୀ ସମସ୍ତେ ଯିବେ ତୋ ଘର କିଏ କିଏ ଯିବେ କହିଲୁ ଏଇ ଦିନେ ଦୁଇ ଦିନ ଭିତରେ ଗଲେ ଚଲିବନି ହଁ ପଚାରି କରି ମୋତେ କହେବୁ ଆରେ ବହୁତ ବଢ଼ିଆ ସେ ଜାଗାରେ ବହୁତ ଗୁଡ଼ିଏ ମନ୍ଦିର ଅଛି ଦେଖିବାକୁ ବହୁତ ସୁନ୍ଦର ସେ ଜାଗାଟା ସେଠିକି ଯିବା ବହୁତ ଭରଣୀୟ ବହୁତ ଭଲ ବି ଲାଗିବ ଯିବା କି ଆମେ ଗୁଟେ ବୋଲେରୋଟେ କରିବା ଗାଡ଼ିଟିଏ

ହଁ ବସ୍ରେ ହେବନା

ବେଲେ ଗୋଟେ ରାତିଟା ତ ରହିବା ସେଠି ସେଥିରେ ଏଇଡ଼ା ଯାତ୍ରା ହେଉଛି ନା ମନ୍ଦିର ପ୍ରତିଷ୍ଠା ଶିବମନ୍ଦିର ହେଉଛି ଶିବ ଠାକୁରଙ୍କୁ ଦର୍ଶନ କରି ଆମେ ସେଠୁ ବୁଲିକି ପର୍ବତ ଯୋଡ଼ି ସେଠୁ ଆସିବା

ହଁ ମେଲା ବି ଅଛି ରୁମ ଗୁଡ଼ାକ ବି ରହିବା ପାଇଁ ବହୁତ କିଛି ସୁବିଧା ଗୁଡ଼ିଏ ବି ଅଛି କିଛି ଅସୁବିଧା ନାହିଁ

ହଁ ହଁ

ଏ ଜଣକ ନେଇଯିବ ହଜାରରୁ ଟଙ୍କା

ସେ ରେଟ୍ଟା ପଟି କରି ଆମେ ଯିମା ସମସ୍ତେ ହଁ ହଁ